ସବୁଜ ଏବଂ ସ୍ୱଚ୍ଛ ପରିବେଶ କହିଲେ ଆମେ ସବୁଜ ଆମର ଗଛଲତା ଜୀବ ଯେତେ ରହିଛନ୍ତି ଆମର ଜଳବାୟୁ ଠିକ୍ ରହିବ ବଣ ଜଙ୍ଗଲ ଯେଉଁମାନେ କାଟିବେ ସେମାନଙ୍କୁ ମନା ରଖିବା ଏବଂ କାଟିକି ସଫା କରିଦେଉଛନ୍ତି ଜଙ୍ଗଲକୁ ଆମର ବାୟୁ ବହୁତ ଦୂଷିତ ରହୁଛି ତେଣୁ ଆମେ ଏଇ ଯେଉଁ ଅମ୍ଳଜାନ ପାଉଛେ ସେମାନେ ଆମକୁ ଅମ୍ଳଜାନ ଦେଉଛନ୍ତି ଯେଉଁମାନେ କାଟୁଛନ୍ତି ସେମାନଙ୍କୁ ମନା କରି ଆମେ ନୂଆ ଗଛ ତିଆରି କରିବା ଏବଂ ନୂଆ ଗଛରେ ବିଭିନ୍ନ ପ୍ରକାର ଆମେ ସାହାଯ୍ୟ ପାଇପାରିବା ପତ୍ର ତାଙ୍କର ପଡ଼ିଲେ ଆମେ ତାଙ୍କୁ ଜାଳେଣୀ ଆକାରରେ ବି ବ୍ୟବହାର କରିପାରିବା ପ୍ରତ୍ୟେକ ଜିନିଷକୁ ଆମେ ତାଙ୍କ ଦ୍ୱାରା ସାହାଯ୍ୟ ପାଇପାରିବା ସ୍ଵଚ୍ଛ ପରିବେଶ ଗଛ ଲଗାଇକି ଆମେ ଯଦି ପରିବେଶକୁ ସୁରକ୍ଷା ରଖିବା ତାହେଲେ ଆମେ ନୂଆ ଗଛ ସୃଷ୍ଟି କରିବା ଏବଂ ବଣ ଜଙ୍ଗଲ ସୃଷ୍ଟି କରି ଲୋକମାନଙ୍କର ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବା ଏହି ଆମର ଏଠି ଆମର ଏଇଟା ହେଉଛି ମୟୂରଭଞ୍ଜ ଜିଲ୍ଲାର ଏକ ନମ୍ବର ଜାଗା ଏଠି ଆମର ପରିବେଶ ବଣ ଜଙ୍ଗଲ ସବୁ ପରିପୂର୍ଣ୍ଣ ରହିଛି ଆମେ ତାଙ୍କୁ ଲୋକମାନଙ୍କୁ ସଚେତନ କରି ଲୋକମାନଙ୍କ ଭଲ କାମ କରି ଲୋକମାନଙ୍କୁ ସାହାଯ୍ୟ କରିବା ଯେଉଁମାନେ ସେ ଗଛ କାଟୁଚନ୍ତି ତାଙ୍କୁ ମନା କରି ସେମାନଙ୍କୁ ଆମେମାନେ ସଚେତନ କରାଇବା ଆଉ ଗୋଟିଏ କଥା ହେଉଛି ନଦୀ ନଦୀ ଆମ ମୟୂରଭଞ୍ଜ ଜିଲ୍ଲାରେ ଏକ ନମ୍ବର୍ ନଦୀ ହେଉଛି ଆମର ବଳମ୍ବ ନଦୀ ଏହି ନଦୀ କଡ଼ରେ ଲୋକମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ବର୍ଷା ହେଲେ ସେମାନେ ବାଇଗଣ ବିଲାତି ଧାନ ଚାଷ ପରିବା ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଯଦି ଏଇ ନଦୀରେ ଆମେ ଗଛ କାଟି ଦେବା ତାହେଲେ ବର୍ଷା ହେଲେ ତ ଆମେ ଚାଷ ଜମିରେ ଆମେ ଖାଦ୍ୟ ଖାଇ ପାରିବା ତେଣୁ ଆମେ ସବୁବେଳେ ସଚେତନ ହେବା ଯେ ବଣ ଜଙ୍ଗଲକୁ ସୁରକ୍ଷା ନିହାତି ରଖିବା ହେଲେ ଆମେ ଖାଦ୍ୟ ଖାଇବା ଆମର ଏଠି କେବଳ ଚାଷୀ ରୁହନ୍ତି ଚାଷ ଚାଷୀମାନେ ଏଠି ଆମର ସେ ଚାଷ ହିଁ ନିର୍ଭର କରନ୍ତି ତାଙ୍କର ପିଲାଛୁଆ ଏବଂ ବିଭିନ୍ନ ପ୍ରକାର ପଶୁପକ୍ଷୀ ସେମାନେ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି ତାଙ୍କୁ ସେମାନେ ଘାସ କିମ୍ବା ବିଭିନ୍ନ ପ୍ରକାର ଚାଷ ଜମିରୁ ଖାଦ୍ୟ କୁଟା କାଟି ଆଣି ସେମାନଙ୍କୁ ଦିଅନ୍ତି ସବୁପ୍ରକାର ଲୋକମାନେ ସାହାଯ୍ୟ ପାଇପାରିଥାନ୍ତି